ହଁ ଭାରତରେ କି ଆମେ ଭାରତରେ ପାତଲ୍ ଗଙ୍ଗା ଆମେ ପାତଲ୍ ଗଙ୍ଗା ହରିଶଙ୍କର ନର୍ସିନା ରାନୀପୁର ଝରିଲ୍ ତିଖାଲି ରାନୀପୁର ଝରିଲ୍କୁ ସ୍ଥାନାନ୍ତରେ ଆପଣ ଆମେ ବାଇକ୍ରେ ଯାଇଥାଉ ଆମ ବାଇକ୍ରେ ଯାଇଥାଉ ଆମକୁ ଆମକୁ ଆପ ଆମକୁ ବୁକ୍ ଶୀଘ୍ର ଖୁବ ଶୀଘ୍ର ବୁଲିବାକୁ ଇଚ୍ଛା ଥିଲା ଆମେ ସେଥିପାଇଁ ପାତଲ୍ ଗଙ୍ଗା ହରିଶଙ୍କର ନର୍ସିଂହନାଥ ଆଉ ରାନୀପୁର ଯାଇଥାଉଁ ଆଉ ଆମକୁ କିଛି ସୁପାରିଶ ପାଇ ପାଇଛନ୍ତି ଆମେ କିଛି ସୁପାରିଶ ପାଇନାହିଁ ଆଉ ଆମକୁ ବାଇକ୍ରେ ବହୁତ ଇଚ୍ଛା ଥାଏ ଆମେ ସେଥିପାଇଁ ବାଇକ୍ରେ ସ୍ଥାନକୁ ପହଞ୍ଚିବା ପାଇଁ ଆମେ ବହୁତ ବହୁତ ଚାହିଁଥାଉ ସେଥିପାଇଁ ଆମେ ବାଇକ୍ରେେ ଯାଇଥାଉ ଆଉ ଆମକୁ ବାଇକ୍ରେେ ଯିବାକୁ ବହୁତ ଭଲ ଲାଗେ ଆଉ ଆମେ ଆପ ଆମେ ବାଇକ୍ ଯୋଗେ ଭ୍ରମଣ କରିଥାନ୍ତୁ କରିଛନ୍ ଆମେ ବାଇକ୍ ଯୋଗେ ଭ୍ରମଣ କରିଥାନ୍ତି ସେଥିପାଇଁ ଆମକୁ ଖୁବ୍ ଶୀଘ୍ର ବୁଲିବାକୁ ଇଚ୍ଛା ଇଚ୍ଛା ଥାଏ ଆମେ କିଛି ସୁପାରିଶ ପାଇ ନାହିଁ ସେଥିପାଇଁ ଆମକୁ ବହୁତ ଭଲ ଲାଗେ ବୁଲିବା ପାଇଁ ସେଠି ତୀର୍ଥ ଜାଗାମାନେ ବହୁତ ଭଲରେ ଅଛି ରାମ ମନ୍ଦିର ଅଛି ପାତ୍ର ଗାଁରେ ଶିବ ମନ୍ଦିର ଅଛି ସେଥିପାଇଁ ଆମେ ବହୁତ ଶୀଘ୍ର ସେଠି ପହଞ୍ଚେଇବାକୁ ବହୁତ ଭଲ ଲାଗେ ସେଥିପାଇଁ ଆମେ ଯାଇଥାଉ ପାାତଲ ଗଙ୍ଗାକୁ ତୀର୍ଥସ୍ଥାନକୁ ଯାଇଥାଉ ସେଥିପାଇଁ ଆମକୁ ବହୁତ ଭଲ ଲାଗେ ବହୁତ ଖୁସି ବି ଲାଗେ କି ଆଜି ଆମେ ତୀର୍ଥ ଯିବାକୁ ଆସିଲୁ ସେଥିପାଇଁ ଆମେ ଗୋଟେ ଇଚ୍ଛା ଥାଏକି ଆମେ କେବେ ତୀର୍ଥ ଜାଗାକୁ ବାଇକ୍ରେ ବୁଲିଯିବା ସେଥିପାଇଁ ଆମେ ତୀର୍ଥ ଜାଗାକୁ ଆମ ବାଇକ୍ରେ ବୁଲିବାକୁ ଯାଇଥାଉ ଆଉ ଆମକୁ ବହୁତ ଭଲ ବି ଲାଗିଥାଏ ଖୁବ୍ ଶୀଘ୍ର ବି ଆମେ ବୁଲିବାକୁ ଚାହିଁଥାଉଁ କି କେତେବେଲେ ବାଇକ୍ରେ ଯିବା ସେ ପାତ୍ର ଗାଁକୁ ଆଉ କେତେବେଲେ ସେ ବାଇକ୍ରେ ବୁଲିବା ଶିବ ମନ୍ଦିର ରାମ ମନ୍ଦିର ଆଉ କେତେବେଲେ ସେ ପାର୍କକୁ ଯିବା ସେଥିପାଇଁ ଆମେ ବୁଲିଥାଉ ଆଉ ସେ ମନ୍ଦିରକୁ ଯିବା ସେ ମନ୍ଦିରରେ କେମିତି ପୂଜା କରିବା ସେଥିପାଇଁ ଆମକୁ ବହୁତ ଇଚ୍ଛା ଥାଏ ସେଥିପାଇଁ ଆମେ ବାଇକ୍ରେ ଭ୍ରମଣ କରିଥାଉ ଆମ ଆଉ ଆମେ କିଛି ସୁପାରିଶ ପାଇନାହୁଁ ସେଥିପାଇଁ ଆମେ ବାଇକ୍ରେ ଯାଇଥାଉ